ଆମର ରାଜ୍ୟ ଓଡ଼ିଶାରେ ନୂଆପଡ଼ା ଜିଲ୍ଲାର ପାତିଲୁ ଗାଁ ବୋଲି ଗୋଟିଏ ସ୍ଥାନ ଅଛି ଯେଉଁଠାରେ କିି ଆମର ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମଚନ୍ଦ୍ର ସୀତା ଏବଂ ଭାଇ ଲକ୍ଷ୍ମଣଙ୍କ ସହିତ ଆସିଥିଲେ ଯେଉଁଠାରେ କିି ତାଙ୍କର ପାଦ ପାଦର ଚିହ୍ନ ରହିଛି ସେଠାରେ ଆମର ବହୁତ ଗୋଟିଏ ଦେବାଦେବୀଙ୍କର ମନ୍ଦିର ରହିଛି ଯାହାର ବିକାଶ କରିବା ଅତ୍ୟନ୍ତ ଜରୁରୀ କାହିଁକି ତାହାର ବିକାଶ ହେଲେ ବାହାର ରାଜ୍ୟରୁ ପର୍ଯ୍ୟଟନ ଭ୍ରମଣ କରିବା ପାଇଁ ଆସିପାରିବେ ଆଉ ତାହାର ବିକାଶ ପାଇଁ ସରକାର ଥରେ ଦୁଇଥର ମଧ୍ୟ ଟଙ୍କା ଦେଇଛନ୍ତି କିନ୍ତୁ ସେଠାକାର ଯୋଉ କର୍ମଚାରୀମାନେ ଅଛନ୍ତି ତାଙ୍କର କାର୍ଯ୍ୟ ଭଲଭାବରେ ନିର୍ବାହ କରିପାରୁନାହାନ୍ତି ସେଥିପାଇଁ ସେଠାକାର ପରିବେଶ ଦୂଷିତ ହୋଇଅଛି ତାହା ଆମ ପାଇଁ ଗୋଟିଏ ଲଜ୍ଜାଜନକ ଜିନିଷ ଅଛି ତା ପ୍ରତି ଯତ୍ନବାନ୍ ହେବା କଥା ସରକାର ଆମ ସରକାରମାନେ ସେଠାକୁ ଭ୍ରମଣ କରିବାକୁ ଯାଉଛନ୍ତି କିନ୍ତୁ ତାହାର ପରିବେଶକୁ ସେ ତାଙ୍କ ଆଖିରେ ଭଲଭାବରେ ଦେଖିିବା ଯୋଗୁଁ ସେଠାକାର ପରିବେଶ ବହୁତ ଅଳିଆ ଆବର୍ଜନା ହେଉଛି ଆଉ ବାହାର ରାଜ୍ୟରୁ ପର୍ଯ୍ୟଟନ ଆସିବା ପାଇଁ ବି ଏତେ ଇଚ୍ଛା କରୁନାହାନ୍ତି ତାହାର ବିକାଶ ନହେବା ଯାଏଁ ସେଠାକୁ ବୁଲିବା ପାଇଁ ବହୁତ ପର୍ଯ୍ୟଟନ ଯାଇପାରିବେ ନାହିଁ